ଆଉ ଆପଣ ତ ଜାଣିଛନ୍ତି ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଶାର ବହୁତ୍ ଭଲ ସିଙ୍ଗର୍ ସେ ତ କେତେ ଗୀତ ଗାଇଛନ୍ତି ବି କେତେ ଆୱାର୍ଡସ୍ ପାଇଛନ୍ତି ସେଥିମଧ୍ୟରୁ ତାଙ୍କର ପ୍ରବଳ ଗୀତ ଅଛି ସେଥିମଧ୍ୟରୁ ମୋତେ ଦୁଇ ତିନିଟା ଗୀତ ମୋତେ ବହୁତ ଭଲ ଲାଗେ ବହୁତ ଭଲଲାଗେ କାଇଁନା ସେଇ ଗୀତ ଶୁଣିଲେ ସେ ଗୀତ ହେଉଛି ଏ କୁଆଡ଼େ ଗଲୁ ପାଗେଳି ରେ ମନ ମୋ ମନ ତୋ ସିନ୍ଥିର ସିନ୍ଦୁର ଆଜି ଟାଣି ଦେଲାଲୋ ଲକ୍ଷ୍ମଣ ଗାର ଏମିତି କେତେ ଗୀତ ସଙ୍ଗ୍ ଅଛି ସେଇ ତିନିଟା ମୋତେ ବହୁତ୍ ଭଲ୍ ଲାଗେ କାରଣ ସେଇ ସଙ୍ଗ୍ ଶୁଣିଲା ପରେ ଓ ମନ ଭିତରେ ଗୋଟିଏ ଫିଲିଂସ୍ ଆସେ ଭଲ୍ ଲାଗେ ସେ ଗୀତଟା ବହୁତ ଭଲ୍ ଲାଗେ